ମୁଁ ବହୁତ ଦିନ ତଳେ ଓଡ଼ିଆର ଆଞ୍ଚଳିକ ଉପଭାଷା ଶିଖିଛି ବ୍ୟବହାର ବି କରିଛିି ଆମକୁ ଓଡ଼ିଆ ଉପଭାଷା ଶିଖିବା ପାଇଁ ବହୁତ ଭଲ ଲାଗେ ବହୁତ ଖୁସି ଲାଗେ ଉପଭାଷା ଗୋଟେ ଏମିତି ଭାଷା ଯାହାକୁ ଶିଖିବା ଭାରି କଷ୍ଟକର କିନ୍ତୁ ଏହା ବହୁତ ଶୀଘ୍ର ଶିଖିବା ପାଇଁ ଇଚ୍ଛା ଲାଗେ ଆଉ ଉପଭାଷା ଦ୍ୱାରା ହିଁ ଆମ ଜୀବନ ଉନ୍ନତି ହେଲା ଭଳି ଲାଗେ ଉପଭାଷାକୁ ଆମେ ଶିଖିଲା ପରେ ବହୁତ ଖୁସି ଲାଗେ ଆଉ ସବୁ ଜାଗାରେ ଆମେ ପ୍ରକାଶ କରିଥାଉ ଉପଭାଷା ଦ୍ୱାରା ହିଁ ଆମ